କିଛି ବର୍ଷ ପୂର୍ବେ ପୁରୁଣା ମୋବାଇଲରେ କେବଳ ଫୋନ୍ରେ କଥା ହୋଇପାରୁଥିଲୁ ଆଉ ମେସେଜ ଖାଲି କେବଳ ଯାଉଥିଲା ଆସୁଥିଲା କିନ୍ତୁ ବର୍ତ୍ତମାନ ସ୍ମାର୍ଟ ଫୋନ୍ ଆସିବା ଦ୍ଵାରା ଆମେ ହ୍ୱାଟ୍ସଆପ୍ରେ ଭିଡିଓ କଲ୍ରେ କଥା ହୋଇପାରୁଛେ ୟୁଟ୍ୟୁବ୍ ଦେଖିପାରୁଛେ ଭିଡିଓ ସବୁ ଦେଖିପାରୁଛେ ଅନଲାଇନ୍ରେ ସବୁ ପ୍ରକାର ଜିନିଷ ଆମେ ମଗାଇପାରୁଛେ ଆଉ ବ୍ୟାଙ୍କିଂ କାମ ବି ସବୁ ଆମେ କରିପାରୁଛେ ଆଗରୁ ଯେମିତି ବ୍ୟାଙ୍କ୍ରେ ଯାଇକି ଧାଡ଼ି ଲମ୍ବାଇବାକୁ ପଡ଼ୁଥିଲା ସେମତି ଏବେ ହେଉନାହିଁ ଆଉ ବ୍ୟାଙ୍କିଂ କାମ ସବୁ ପଇସା ଚେକ୍ କରିପାରୁଛେ ଉଠାଇପାରୁଛେ ସବୁ କରିପାରୁଛେ ଆଉ ଇନ୍ଷ୍ଟାଗ୍ରାମ ବି ଚଳାଇପାରୁଛେ ଭିଡିଓ କଲ୍ରେ ଫେସବୁକ୍ରେ ବି ସବୁ ଆମେ ଦେଖିପାରୁଛେ ପାଇପାରୁଛେ ଆଉ ଏବେ ବିଏସ୍ଏନ୍ଏଲ୍ ମୋବାଇଲ ଯେମିତି ଆମେ ଆଗରୁ ଆସୁଥିଲା ନେଟ୍ୱାର୍କ ବି ଠିକ୍ରେ ଆସୁନଥିଲା ଏବେ କିନ୍ତୁ ଫୋର୍ ଜି ନେଟ୍ୱାର୍କ ସବୁ ଉପଲବ୍ଧ ହୋଇଗଲାଣି ଭୋଡ଼ାଫୋନ୍ ତା'ପରେ ଏ ଜିଓ ନେଟ୍ୱାର୍କ ସବୁ ଏୟାରଟେଲ୍ ସବୁ ଉପଲବ୍ଧ ହୋଇସାରିଲାଣି ଏବେ ପ୍ରତ୍ୟେକ ଘରେ ନେଟ୍ୱାର୍କ ସବୁ ଉପଲବ୍ଧ ହୋଇସାରିଲାଣି ସ୍ମାର୍ଟ ଫୋନ୍ରେ ଦୁଇଶହ ପଚାଶ ଟଙ୍କା ଆମେ ଦେଇକି ଆମେ ରିଚାର୍ଜ କରୁ ତା' ସହିତ ୱାନ୍ ଜିବି ଡାଟା ଆମେ ପାଇଥାଉ ଅନଲିମିଟେଡ୍ କଲ୍ ଅନଲିମିଟେଡ୍ କଲ୍ ଆମେ କଥା ହୋଇପାରୁଛୁ